ନାନୀ ମୋତେ ଏସ୍ ଏମ୍ ଏସ୍ ଗୋଟିଏ ଆସିଛି ଆଧାର ଅପଡ଼େଟ୍ ପାଇଁ ନାନୀ କ'ଣ କରିବି ସେଥିପାଇଁ ପଛାରୁଛି ନାନୀ ଅନଲାଇନ୍ ଷ୍ଟାଟସ୍ ଯାଞ୍ଚ କରିବାକୁ ପଡ଼ିବ କି ନାନୀ ଆଧାର ଅପଡ଼େଟ୍ ପାଇଁ କ'ଣ କ'ଣ ଦରକାର ମୋର ଆଧାର ନମ୍ବର ଅଛି ପାଞ୍ଚ ପାଞ୍ଚ ଆଠ ପାଞ୍ଚ ଚାରି ପାଞ୍ଚ ତିନି ଦୁଇ ଆଠ ନଅ ଦୁଇ ଚାରି ପାଞ୍ଚ ନଅ ସାତ ଆଠ ଆଧାର ଅପଡ଼େଟ୍ କେବେ କରିବାକୁ ପଡ଼ିବ ଏବଂ କେତେ ଦିନ ଆଧାର ଅପଡ଼େଟ୍ ପାଇଁ ଲାଗିବ ଆଧାର ଡକ୍ୟୁମେଣ୍ଟ କ'ଣ କ'ଣ ଦରକାର